ଆମ ଅଞ୍ଚଳ ହେଉଛି ଏକ ଜଙ୍ଗଲ ଭିତ୍ତିକ ଅଞ୍ଚଳ ଏହା ଜଙ୍ଗଲ ଭିତରେ ରହିଅଛି ଚାରିଆଡ଼େ ଜଙ୍ଗଲ ମଝିରେ ଆମ ଗ୍ରାମ ରହିଅଛି ଏଠାରେ ଲୋକମାନେ ଅଧିକ ରହୁଛନ୍ତି ଯାହା ହେଲେ ମଧ୍ୟ ଷାଠିଏ ସତୁରି ଘର ଏଠାରେ ରହୁଛନ୍ତି ସେଠାର ପ୍ରତ୍ୟେକ ପରିବାରର ଲୋକ ପିଇବା ପାଇଁ ହେଉ କିମ୍ବା ରୋଷେଇ ପାଇଁ ହେଉ ଏହି ନଳକୂପ ଉପରେ ନିର୍ଭର କରିଥାନ୍ତି କାହିଁକି ନା ନଳକୂପର ପାଣି ବିଶୁଦ୍ଧ ଏବଂଶୁଦ୍ଧ ଏବଂ ପରିଷ୍କାର ଯାହା ଫଳରେ ବର୍ଷା ଦିନେ ହେଉ ବର୍ଷା ଦିନେ ମଧ୍ୟ ଏଠାର ପାଣି ବହୁତ ନିର୍ମଳ ରହିଥାଏ ତେଣୁ କରି ପ୍ରତ୍ୟେକ ଲୋକ ଏବଂ ତାଙ୍କ ପରିବାରର ସମସ୍ତ ସଦସ୍ୟ ପିଇବା ପାଇଁ ଏହି ନଳକୂପ ଉପରେ ନିର୍ଭର କରିଥାନ୍ତି ନଳକୂପର ପାଣି ପରିଷ୍କାର ବୋଲି ସମସ୍ତ ଲୋକ ସେହିଠାର ହିଁ ପାଣିକୁ ସବୁଦିନ ବ୍ୟବହାର କରନ୍ତି ସେହିଠାରେ ବହୁତ ବଡ଼ କୂଅ ମଧ୍ୟ ରହିଅଛି ଏହି କୂଅରେ ସମସ୍ତ ଲୋକ ନିଜର ଗାଈ ଗୋରୁ ମଇଁଷିମାନଙ୍କୁ ଧୁଆ ଧୋଇ ଗାଧା ଗାଧି କରିବା ପାଇଁ ସେହି ପାଣିକୁ ବ୍ୟବହାର କରନ୍ତି କାହିଁକି ନା ବର୍ଷା ଦିନେ ସେଠାକୁ ନାଳପାଣି ମଧ୍ୟ ପଶି ଆସେ ଏବଂ ମଶା ମାଛି ସେଠାରେ ଅଣ୍ଡା ଦେଇ ସେହି ପାଣିକୁ ଦୂଷିତ କରିଦେଇଛନ୍ତି ଯାହାଫଳରେ ପିଲାମାନେ ଯଦି ଗାଧୋଇବେ ତାହେଲେ ବିଭିନ୍ନ ରୋଗରେ ମଧ୍ୟ ଆକ୍ରାନ୍ତ ହୋଇପାରନ୍ତି ସେଥିପାଇଁ କୂଅ ପାଣିକୁ ସବୁବେଳେ ଗାଧା ଜୀବଜନ୍ତୁଙ୍କୁ ଗାଧା ଗାଧି ଏବଂ ଚାଷ ବାସ କ୍ଷେତ୍ରରେ ମଧ୍ୟ ପାଣିକୁ ଦରକାର ହୁଏ ସେଥିପାଇଁ ସେହି ପାଣିକୁ ଚାଷବାସରେ ମଧ୍ୟ ବ୍ୟବହାର କରାଯାଏ ଏବଂ ଲୋକମାନଙ୍କର ବା ସ୍ତ୍ରୀ ଲୋକମାନଙ୍କର ଲୁଗାପଟା ଆଦି ଧୁଆ ଧୋଇ କରିବା ପାଇଁ ମଧ୍ୟ ଏହି କୂଅ ପାଣିକୁ ବ୍ୟବହୃତ କରାଯାଏ